ମୁଁ ହାରମୋନିୟମ୍ ବଜେଇବାକୁ ଭଲ ପାଏ ଏବଂ ମୁଁ ଛୋଟ ସମୟରେ ହାରମୋନିୟମ୍ ଶିଖୁଥିଲି ଆଉ ତାର ଯେଉଁ ବୀଣା ସ୍ୱର ଯେଉଁ ଅଛି ହାରମୋନିୟମ୍ରେ ତା ବହୁତ ହୃଦୟସ୍ପର୍ଶୀ ଅଟେ ଯା ଦ୍ୱାରା କି ସେ ହାରମୋନିୟମ୍ ଯେତେବେଲେ ବାଜିବ ଯା ଦ୍ୱାରା କି ଉତ୍ସାହ ଆପେ ଆପେ ଆସିଯାଏ ତା ସହିତ ସହିତ ପାଖ ସାଇପଡ଼ିଶା ମଧ୍ୟ ଉତ୍ସାହିତ ହୁଅନ୍ତି ଆଉ ବାସ୍ତବିକ ହାରମୋନିୟମ୍ରେ ଆମର ଯେଉଁ ମାଧୁର୍ଯ୍ୟ ଅଛି ଅନ୍ୟ କୌଣସି ବାଦ୍ୟ ଯନ୍ତ୍ରରେ ନାହିଁ ତାକୁ ଫଲୋଅପ୍ କରିକିରି ବିଭିନ୍ନ ଇଲେକଟ୍ରୋନିକ୍ସ ବାଦ୍ୟ ସବୁ ନିର୍ମାଣ ହେଲାଣି କିନ୍ତୁ ହେଲେ ବି ମଧ୍ୟ ହାରମୋନିୟମ୍ ଟା ହାରମୋନିୟମ୍ ଅଟେ ହାରମୋନିୟମ୍ରେ ଯେତେବେଳେ ନାଗିନ୍ ର ସ୍ୱର ଯେତେବେଲେ ବାଜିବ ସେଇ ନାଗିନ୍ ସ୍ୱରକୁ ମୁଁ ବହୁତ ଭଲପାଏ ଆଉ ନାଗିନ୍ ର ସ୍ୱର ବାଜିଲା ବେଲେ ସମସ୍ତେ ଝୁମି ପଡ଼ନ୍ତି ନାଚରେ ଝୁମି ପଡ଼ନ୍ତି ଏବଂ ସେ ଅଟୋମେଟିକଲି ତାଙ୍କର ଅଙ୍ଗୀ ଭଙ୍ଗ ଅଙ୍ଗ ଭଙ୍ଗୀ ସବୁ ନାଚିବାକୁ ଇଚ୍ଛା ହୁଏ ଏବଂ ସେଇ ଯେଉଁ ଜାଗାରେ ବାଜିବ ନାଗିନ୍ ହାରମୋନିୟମ୍ରେ ଇଭେନ୍ ଜଣା ପଡ଼ିଛି ବି ଜଣା ପଡ଼ିଛି ଜାଣିଛି ମୁଁ ସାପମାନେ ମଧ୍ୟ ସେମାନେ ସେ ବାହାରେ ଭିତରେ ଥାଇକିରି ମଧ୍ୟ ସେ ନାଗିନ୍ ନାଗିନା ଗୀତକୁ ଶୁଣିବା ପାଇଁ ସେମାନେ ମଧ୍ୟ ଆଗକୁ ଆସି ଆସନ୍ତି ଆଉ ତମେ କେତେ ମୋ ହୃଦୟସ୍ପର୍ଶୀ ନାଗିନା ଗୀତ ଭାବି ଦେଖନ୍ତୁ ଆଉ ଏଇଟା ହାରମୋନିୟମ୍ରେ ଅତି ସୁନ୍ଦର ଭାବରେ ତାର ଟ୍ୟୁନିଙ୍ଗ୍ ଦିଆଯାଏ ଏବଂ ଯା ଦ୍ୱାରା କି ମୁଁ ସେଇଟା ଛୋଟ ସମୟରୁ ଟିକେ ଶିଖିଥିଲି ଆଉ ସାରେଗାମାପାଧାନିସା ଠାରୁ ଆରମ୍ଭ କରି ମୋର ଗୋଟେ ଗୁରୁ ମଧ୍ୟ ଥିଲେ ଯାହାଦ୍ୱାରା କି ମୁଁ ମଝି ମଝି ମଧ୍ୟ ଟିକେ କିଛି କିଛି ହାରମୋନିୟମ୍ ବଜାଏ ମନର ଖୁସି ପାଇଁ ବାଦ୍ୟଟା ମନକୁ ଆଣିଦିଏ ଖୁସି